ବୈଷୟିକଜ୍ଞାନ କୌଶଳ ତ ଦରକାରେ କିନ୍ତୁ ଏଇ ଯୋଉ ବୈଷୟିକଜ୍ଞାନ କୌଶଳର ଅପବ୍ୟବହାର ବର୍ତ୍ତମାନ ପାରିବାରିକ ଜୀବନ ଏବଂ ଜୀବନଶୈଳୀରେ ମଧ୍ୟ ବାଧାସୃଷ୍ଟି କରିଛି ଆଗରୁ କ'ଣ ହେଉଥିଲା ଲୋକମାନେ ରାତିରେ ଖାଇକି ଆଠଟା ନଅଟା ଭିତରେ ଶୋଉଥିଲେ ଶୀଘ୍ର ଉଠୁଥିଲେ ବର୍ତ୍ତମାନ ଏ ଯୋଉ ବୈଷୟିକଜ୍ଞାନ କୌଶଳ ବା ମୋବାଇଲ୍ ରେ ପ୍ରସାରଣ ହେଲା ଫଳରେ ଲୋକମାନେ କ'ଣ କରୁଛନ୍ତି ବହୁତ ରାତି ପର୍ଯ୍ୟନ୍ତ ମୋବାଇଲ୍ ଦେଖିଲେ ଆଉ ବହୁତ ଡ଼େରିରେ ଉଠିଲେ ତେଣୁ ତାଙ୍କର ଦୈନଦିନ କାର୍ଯ୍ୟକ୍ରମ ମଧ୍ୟ ବାଧା ସୃଷ୍ଟି ହେଉଛି ଆଉ ପାରିବାରିକ ଜୀବନରେ ଯଦି ଦେଖିବା ଯଦି ପିଲା ଛୁଆମାନେ ପାଠ ନ ପଢ଼ି ମୋବାଇଲ୍ ବେଶୀ ଦେଖୁଛନ୍ତି ଏବଂ ହେଲା ଫଳରେ ପିତା ମାତାଙ୍କ ମଧ୍ୟରେ ଗୋଟେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି ଜୀବନଶୈଳୀରେ ମଧ୍ୟ ବାଧାସୃଷ୍ଟି ହେଉଛି କାରଣ ପିଲାମାନଙ୍କର ଖାଇବା ପିଇବା ଏବଂ ସେମାନଙ୍କର ଚାଲି ଚଳନିରେ ମଧ୍ୟ ବହୁତ ବାଧାସୃଷ୍ଟି ହେଉଛି ପିଲାମାନେ ଆଉ ବେଶୀ ଖେଳକୁଦ କରୁନାହାନ୍ତି ମୋବାଇଲ୍ ପାଖେରେ ବସୁଛନ୍ତି ମୋବାଇଲ୍ ରୁ ଯାହା ଦେଖୁଛନ୍ତି ତାକୁ ଅନୁକରଣ କରି ବିଭିନ୍ନ ପ୍ରକାର ଖରାପ କାମ ମଧ୍ୟ କରି ଚାଲିଛନ୍ତି ତେଣୁ ଏଇ ଯୋଉ ବୈଷୟିକଜ୍ଞାନ କୌଶଳର ଉନ୍ନତି ହେଲା ଫଳରେ ଯେତିକି ଅସୁବିଧା ଯେତିକି ସୁବିଧା ହେଉଛି ତା'ଠାରୁ ଅଧିକ ଅସୁବିଧା ହେଉଛି ବୋଲି ସମସ୍ତେ ବର୍ତ୍ତମାନ ହୃଦୟଙ୍ଗମ କଲେଣି